ମାଛଧରିବା ପାଇଁକି ଆମେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିଥାଉ ଯେଉଁଟାକି ଜାଲ ମଶାରୀ ବଜା ଆଉ ଛତା ଟାଇପର ଧରିକି ତା' ଦେହରେ ମାଛ ଆମେ ମାରିଥାଉ ଏବଂ ମାଛ ଧରିବା ପାଇଁକି ଆମେ ପ୍ରାୟତଃ ପ୍ରତିଦିନ ଦୁଇଘଣ୍ଟା ନଦୀକୂଳକୁ ଯାଇକି ମାଛ ଧରିଥାଉ ମାଛରେ ମାଛରେ ଯେଉଁ ଆମକୁ ମାଛ ଧରିବାକୁ ଗଲାବେଳକୁ ଜାଲ ମଧ୍ୟ ଧରୁ ଏବଂ ପଙ୍କ ଚିପିକି ତା ଦିହରୁ ମାଛ ଧରିଥାଉ ପଙ୍କ ଚିପିକି ଧରିଲାବେଳକୁ ହୁଏ ତ ଜୋକ ଫୋକ ଆମ ଦେହରେ ଲାଗିଯିବ ତେଣୁ ଜୋକ ନ ଲାଗିବା ପାଇଁକି କୌଣସି କୀଟପତଙ୍ଗ ପୋକ ନଲାଗିବା ପାଇଁକି ଆମ ଦେହରେ ତେଲ ମାଲିସ୍ କରିଥାଉ ଯାହାଫଳରେ ସେମାନେ ଏବେ ଆମେ ସୁବିଧାରେ ମାଛ ବି ଧରିପାରିଥାଉ